ମୋର ମନେଥିବା ପାଞ୍ଚୋଟି ତାରିଖର ନାମ ହେଲା ପାଞ୍ଚ ଦୁଇ ଉଣେଇଶହ ଅନେଶ୍ୱତ ଅଣତିରିଶ ଦଶ ଉଣେଇଶହ ଅନେଶ୍ୱତ ପଚିଶ ଏଗାର ଦୁଇହଜାର ଦୁଇ ଅଠେଇଶ ବାର ଦୁଇହଜାର ଚାରି ଏକୋଇଶ ପାଞ୍ଚ ଦୁଇହଜାର ଦଶ